କେତେବେଳେ ଆସିଲେ ପରିବା ପତ୍ର ସବୁ ରକମ ତ ଉଠିଛି ବିଲାତି ହୋଇଛି ବାଇଗଣ ହୋଇଛି ବନ୍ଧାକୋବି ହୋଇଛି ଫୁଲକୋବି ହୋଇଛି ଗାଜର ହୋଇଛି ବିନ୍ ହୋଇଛି ଆପଣଙ୍କର କ'ଣ ଦରକାର ସେଇ ଅନୁସାରେ ଆମେ ଦେବା ହଁ ହଁ ରେଟ୍ ତ ଅଲଗା ଅଲଗା ଅଛି ନା ରେଟ୍ କିଏ କିଏ ହିସାବ କେଇଟା ନେବ ସେଇଟା ଆମେ ରେଟ୍ କରିବା ବିଲାତି ଅଛି ଅଢ଼େଇ କିଲୋକୁ କୋଡ଼ିଏ ଟଙ୍କା ଆପଣଙ୍କର ହେବ କୋଡ଼ିଏ ଟଙ୍କାରେ ତିନି କେ ଜି ହୋଇଯିବ ହଁ ହଁ ନାଁ ସେମିତି ତ ଆମେ ଦେବୁ ନାହିଁ କ୍ୱିଣ୍ଟାଲ୍ କାରରେ କୁହନ୍ତୁ ପଚାଶ କେଜି ଗୋଟେ କ୍ୱିଣ୍ଟାଲ୍ ସେଇ ହିସାବରେ ଆମେ ତ ବାଡ଼ିଆକୁ ସେମିତି ଆମେ ବାଡ଼ିଆ ଦିଆ ହୁଏନା ଗୋଟେ କ୍ୱିଣ୍ଟାଲ୍ ଦୁଇ ଏଇ ମାନେ ଗାଁ ଗହଳିରେ ଦିଆ ହେଉଛି ବାଇଗଣ ଅଛି ସେଇଟା ଲାଗିବ ଦଶରେ ଦଶ ଲାଗିବ ଆଉ କୋବି ସେଇ ଦଶ ଟଙ୍କା ପିସ୍ ଲାଗିବ କଞ୍ଚା ଲଙ୍କା ଅଛି ପଚାଶ କେ ଜି ଆପଣ କେତେ ନେଇକି ସେଲ୍ କରି ପାରିବେନି ସେଇ ଅଳ୍ପ ନେବେ ହାଫ୍ ନେବେ ପଚିଶ କିଲୋ ଆଳୁ ନେବେ ଦେଲି ବାରି ପରା ତୁମର ଫିଫ୍ଟି ପରସେଣ୍ଟ ଇଏ ଇଏ କରିଦେଉଛି କନ୍ସେସନ୍ କରିଦେଉଛି ଆଜ୍ଞା ଆଜ୍ଞା ହଉ ଠିକ୍ ଅଛି ହଉ ଫୋନ୍ ମାରିବେ ହେଲା ଗାଡ଼ି ତ ଆପଣ ତ କେଇଟି ଯାଇଛନ୍ତି ସେଟା ମୁଁ ଜାଣିନି ଫୋନ୍ ମାରିବେ ଫୋନ୍ ମାରି ସାରିଲା ପରେ କିଏ କାଳେ ନେବେ ଗୋଟେ ଅଟୋ ପଠାଇ ଦେବେ ଅଟୋରେ ଲୋଡ଼୍ କରିଦେବି ତା'ପରେ କେବେ କେଇଟା ପଚାଶ କେ ଜି ନେବେ କେଇଟା ଗୋଟେ କ୍ଵିଣ୍ଟାଲ୍ ନେବେ ଯାହା ପରେ ଲୋଡ଼୍ କରିସାରିଲା ପରେ ତା'ପରେ ଫୋନ୍ ପେ କରିଦେବେ

ହଁ ଆମର ଯଦି ଲୋକ ଲୋଡ଼୍ କରିଦେବେ ସେଇଟାରୁ ପଡ଼ିବ ନା ସେଇ ହଁ ପଚାଶ କେଜିକି ଆମର ଲୋଡ଼୍ କରି ଦେଉଛନ୍ତି ଆମର ନେଉଛନ୍ତି ତିରିଶ ଟଙ୍କା ସେଇ ଅନୁସାରେ ଯଦି କେତେ କ୍ଵିଣ୍ଟାଲ ଉଠାଇବେ ସେଇ ଅନୁସାରେ ପଇସାଟା ପଠାଇବେ ଆଉ ଲୋଡ଼୍ କରି ସାରିଲା ପରେ କେଉଁ ଜାଗାରେ ପଡ଼ିବ ହେଲା ସେଇ ଜାଗାରେ ଆମେ କଣ୍ଟାକ୍ଟ୍ କରିକି କହିଦେବା ତୁମର ସିଆଡ଼େ ସୁବିଧା କରିବ ଆମର ଏଠି ଗାଡ଼ି ଅଛି ଯଦି କହିବ ଯଦି କନ୍ସେସନରେ କରିଦେବା ହଁ ହଉ ଡେଲିଭରି କେଉଁଟି ହେବ ହେଉ ଠିକ୍ ଅଛି ସେଇଟି ସୁବାଷ ବୋଷ ଛକ ସେଇଠି ଛିଡ଼ା ହୋଇଛି ସେଇ ଚାରି ଛକି ସେଇଟି ତ ହୁଁ ସେଇଠି ହେଲେ ତୁମର ସେଠି ପାଖ ହେବ ହାଟ ପାଇଁ ହେଲା ହଁ ସେଇଠି ଗୋଟିଏ ଟ୍ରଲି କିମ୍ବା ଅଟୋ ତ ହୋଇଯିବ ନହେଲେ ସେ ଟ୍ରଲିରେ ଅନଲୋଡ଼୍ କରିଦେଇ ସେଇଥିରୁ ବୋହି ନେଇକି ଯିବ

ଆଉ ହଁ ତୁମେ ତାହାହେଲେ କେବେ ଆସିବ ହଉ ନାଁ ପଇସା ନା ନା ପଇସାଟା ମୋର ଦରକାର ହୋଉଥିଲା ନା ବର୍ତ୍ତମାନ ସବୁ ଏଇ ଆମ ବାଡ଼ିରେ ଲାଗି ଯାଇଛି ଆଉ ଲୋକମାନେ ଅଛନ୍ତି ସେମାନଙ୍କୁ ପେମେଣ୍ଟ୍ କରାଯିବ ପେମେଣ୍ଟ୍ ନକଲେ ସେମାନେ କହୁଛନ୍ତି ଆଉ ଯିବାନି ଆମର ତିନିଦିନ ଚାରିଦିନ କାମ ହୋଇଗଲାଣି ଚାର ପାଞ୍ଚ ଜଣ ଲେଖାଁଏଁ ଚାଲିଛି କାମ ସେୟା ଆଗୁଆ ନ ପେମେଣ୍ଟ୍ କଲେ କେମିତି ହେବ ଆଗୁଆ ଆମ ମୋତେ ଫୋନ୍ ପେ କରିଦିଅନ୍ତୁ ସିଏ ତା'ପରେ ଯାଇକି ଆପଣଙ୍କ କଥା ବୁଝିବା ନ ନା ହଜାରେ ହବନି ଆଉ ଗୋଟେ ଗାଡ଼ି ପିକ୍ଅପ୍ ଲୋଡ଼୍ ହେବ ହଜାର ଟଙ୍କାରେ ହେବନା ସିଏ ପାଞ୍ଚ ଛଅ ହଜାର ଖଣ୍ଡେ ପଠାଇ ଦିଅନ୍ତୁ

ହଉ ଠିକ୍ ଅଛି